ହଁ ଅଟୋ ଭାଇ ତୁମେ ଟିକେ ଧିରେ ଧିରେ ଚଲାଅ ବହୁତ ସ୍ପିଡ଼୍ରେ ଚଲାଉଛ ଯାହା ଦ୍ୱାରା କି ଟିକେ ଅସୁବିଧା ହେବ ତା'ହେଲେ କ'ଣ ଦୁର୍ଘଟଣା ଘଟି ଯାଇପାରେ ଆମେ ମାନେ ଧିରେ ଧିରେ ଗଲେ ଠିକ୍ ପହଞ୍ଚିବା ଆରେ ସେ କ'ଣ ସେଠି ଜାମ୍ ହେଇଗଲା କି କାହିଁକି ଜାମ୍ ହେଲା ଦେଖ ଟିକେ କଣ କିଛି ଦୁର୍ଘଟଣା ଘଟିଲା କି ନାହିଁ ଆଜ୍ଞା ସେଇଟା ଜାମ୍ ଜାମ୍ ହେଉଛି ଦୁର୍ଘଟଣା ତାଙ୍କର ଅଲଗା ରାସ୍ତା ପଟୁ ଟିକେ ନିଅ ଯେପରିକି ଶର୍ଟ୍ ରାସ୍ତାରେ ପହଞ୍ଚିପାରିବା ସେଇ ରାସ୍ତାକୁ ଛାଡ଼ିଦିଅ ଅନ୍ୟ ରାସ୍ତାକୁ ନେଇକି ଯାଅ ଠିକ୍ ସମୟରେ ସେ ଜାଗା ମୁଁ ଜାଗାକୁ ପହଞ୍ଚିବି ଆଉ ରାସ୍ତାରେ ଗଲାବେଲେ ତମେ ବେଶୀ ସ୍ପିଡ଼୍ ନିଅନାହିଁ ହର୍ଣ୍ଣ ବଜାଅ ଲୋକମାନେ ଆସୁଛନ୍ତି ଟିକେ ହର୍ଣ୍ଣ ବଜାଅ ଏବଂ ହର୍ଣ୍ଣ ବଜାଇକି ଟିକେ ତାକୁ ସତର୍କ କର ଦେଖୁଛ ବାଟରେ ମାଡ଼ି ଆସୁଛନ୍ତି ମୋଟର ସାଇକେଲ୍ମାନେ ପାଖକୁ ଆଉ ସେ ଆଗକୁ ଆଗକୁ ଦେଖ ଗୋଟେ ବସ୍ଟେ ଆସୁଛି ଦେଖ ଟିକେ ସେଇଠି ଟିକେ ବସ୍କୁ ଟିକେ ସ୍ଲୋ କର ତୁମେ ସ୍ଲୋ କର ସ୍ଲୋ କର ବସ୍ ଆସୁଛି ସେଇଠି ସ୍ଲୋ କରିକି ଟିକେ ଆଗକୁ ନିଅ ଟିକେ ସାଇଡ଼୍ କର ସାଇଡ୍ କରିକି ତା'ପରେ ଦେଖ ଦେଖ ଗୋଟେ ଛୁଆଟେ ଛୋଟ ଛୁଆ ପଳାଇ ଆସିଲାଣି ଟିକେ ସାଇଡ଼୍ କର ଅଟକାଅ ଅଟକାଅ ଅଟକାଅ ଛୋଟ ଛୁଆ ଆସୁଛି ଆଚ୍ଛା ତା'ପରେ ଆଗକୁ ନିଅ ଆଗକୁ ନିଅ ଧିରେ ଧିରେ କି ନିଅ